ହଁ ଆଜ୍ଞା କୁହନ୍ତୁ

ହଁ ପ୍ରଡ଼କ୍ଟ ବହୁତ କିଛି ଆସିଛି ଆପଣଙ୍କର କ'ଣ ଦରକାର ଥିଲା ହଁ ଆମର ତ ଏବେ ଆସିଛି ଅନେକ ନୂଆ ନୂଆ ଜିନିଷ ଆସିଛି ତ ହଁ ହଁ ବହୁତ କିଛି ଆସିଛି ଏବେ ନୂଆ ଆପଣଙ୍କର କେବେ ଦରକାର ଥିଲା ହଁ ଦଶହରା ପାଇଁ ଅନେକ କିଛି ଆସିଛି ଆପଣ ଆସିପାରିବେ ଆସିଲେ ଦୋକାନକୁ ସିନା ଦେଖିପାରିବେ କଣ ଆସିଛି ନା ଆମେ ତ ଏବେ ସେମିତି କିଛି କରିନୁ ବଟ୍ ଦେଖାଯିବ ଆଗକୁ କ'ଣ ହେଉଛି ଆପଣ ଦୋକାନକୁ ପଳେଇ ଆସିଥିଲେ ଭଲ ହେଇଥାନ୍ତା ନାଇ ଆମେ ସେ ଅନଲାଇନ୍ ସିଷ୍ଟମ୍ କରିନୁ ବଟ୍ ଆଗକୁ ଚେଷ୍ଟା ଅଛି କରିବାକୁ ତ ଏବେ ହେଇନି ତ ଆପଣ ଘରେ ଯଦି କିଏ ଫାଙ୍କା ଥିବେ ତ ପଠାନ୍ତୁ ଦେଖିକି ନେଇଯିବେ ସେମିତି ଘରକୁ ଗଲେ ତ ଆମର ଟାଇମ୍ ୱେଷ୍ଟ ହେବ ଆମର ଆଡ଼େ ଦୋକାନରେ ବି ତ ଅସୁବିଧା ହେଇପାରିବ ତ ଆମେ କେମିତି ଯାଇପାରିବୁ କି ଘରକୁ ହଁ ଖର୍ଚ୍ଚ ଠିକ୍ ନାଇ କଥା ତ ଆମେ ଏତେ ପ୍ରଡ଼କ୍ଟ କେମିତି ନେଇକି ଯିବୁ ଏମିତି ହେଲେ ଆମର ଟାଇମ୍ ୱେଷ୍ଟ ହେବ ବହୁତ କିଛି ଅସୁବିଧା ହେବ ଆପଣ ଯଦି ଆପଣ ଯଦି ଟାଇମ୍ ବାହାର କରି ତ ଆସିପାରିବେ ତ ଭଲ ହେବ ଟିକେ ଦେଖନ୍ତୁ କଣ ହେଇପାରିବ ତାହେଲେ ମୋତେ ଟିକେ ଦେଖିବାକୁ ପଡ଼ିବ କଣ ହେଇପାରୁଛି

ହଁ ଭଲ ତ ଆସିଛି ଏବେ ନ୍ୟୁ ଷ୍ଟାଇଲ୍ ଡ୍ରେସ୍ ସବୁ ଆଭେଲେବୁଲ୍ ଅଛି ଆମ ପାଖରେ ହ ଓକେ ଓକେ ଠିକ୍ ଅଛି